ହ୍ୟାଲୋ ରଣପୁର ଗାଙ୍ଗୁରାମ ତ ହଁ ମୋର ଗୋଟିଏ ସେ ବିବାହ ପାଇଁ କିଛି ମିଠା ସାମଗ୍ରୀ ଦରକାର ଆପଣ ଦେଇପାରିବେ ପୋଡ଼ କ'ଣ ପଡ଼ୁଛି କହିଲେ ସେଥିରେ କିଛି ଅଫର୍ ଅଛି ନାଇଁ ମୋର ପଚାଶ କିଲୋ ମିଠା ଦରକାର ଆପଣ ଅଫର୍ କଣ ଦେଇ ପାରିବେ ଦେଇ ହେବ ଆଉ ରସଗୋଲା ଅ ହେଉ ଠିକ୍ ଅଛି